ଖେଳ ଖେଳିବା ଦ୍ୱାରା ଲୋକମାନଙ୍କର ମନୋରଞ୍ଜନ ହୋଇଥାଏ ପଡ଼ିଆରେ ଦଉଡ଼ି ଡିଆଁ ଖେଳ ଖେଳିବା ଦ୍ୱାରା ଶରୀରର ରକ୍ତ ସଞ୍ଚାରଣ ସଠିକ ରୂପରେ ହୁଏ ଏବଂ ମସ୍ତିସ୍କ ନିକଟକୁ ଆବଶ୍ୟକ ପରିମାଣର ରକ୍ତ ପହଞ୍ଚି ଥାଏ ଯାହା ଫଳରେ ଖେଳାଳି ଟି ନିଜକୁ କ୍ଳାନ୍ତମୁକ୍ତ ଏବଂ ସତେଜ ଅନୁଭବ କରେ ତାକୁ ବିଭିନ୍ନ ସାମାଜିକ ଏବଂ ପାରିବାରିକ ଚାପରୁ ମୁକ୍ତି ମିଳିଥାଏ ଅନେକ ବୁଦ୍ଧିଜୀବୀ ଖେଳ ଯେପରିକି ତାସ ଲୁଡ଼ୁ ଚେସ ଖେଳିବା ଦ୍ୱାରା ଲୋକମାନଙ୍କର ଜ୍ଞାନର ପ୍ରସାର ଘଟିଥାଏ ଏବଂ ସେମାନେ ମଧ୍ୟ ଆନନ୍ଦ ଲାଭ କରିଥାନ୍ତି